ଆମ ଜିଲ୍ଲାରେ ବଡ଼ ଭୈରବ ମନ୍ଦିର ଟିଏ ଅଛି ସେ ଅନେକ ସାଂସ୍କୃତିକ ପରମ୍ପରା ପର୍ବାଣୀ ଏବଂ ସବୁ ସମୁଦାୟର ଲୋକମାନଙ୍କୁ ନେଇ ଏହି ପୂଜା ଆରମ୍ଭ ହୋଇଥାଏ ଜିଲ୍ଲାର ସମସ୍ତ ଲୋକମାନେ ସେଇ ଭୈରବ ମନ୍ଦିରରେ ଅନେକ ରକମର

ନେଇକିନା ଆସିଥାଏ ମନ୍ଦିର ଆମର ଦଶହରା ସମୟରେ ଦେବୀ ଘରେ ବି ମାଆ ପୂଜା ପାଇଥାଏ ସେତେବେଳେ ସମସ୍ତ ସାଂସ୍କୃତିକ ପରମ୍ପରା ସହିତ ତାଙ୍କୁ ଆମନ୍ତ୍ରଣ କରା ହୋଇଥାଏ ସେଇ ପର୍ବରେ ଅନେକ ରକମର ପରମ୍ପରା ପର୍ବାଣୀ କରିବା ସହିତ ସାଂସ୍କୃତିକ କଳା କାର୍ଯ୍ୟ ମଧ୍ୟ ହୋଇଥାଏ ଅନେକ ଆମର ଇତିହାସ କହିବାକୁ ହେଲେ ଅନେକ ଆଗରୁ ଏହି ପରମ୍ପରା ଚାଲିଅଛି ଆଉ ଚାଲି ଆସିବ ଆମର ବାବା ମାଆ ଅଜାମାନଙ୍କୁ ଠାରୁ ଶୁଣି ଥିଲି ଏହି ପୂଜା ଅନେକ ଆଗରୁ ଅନେକ କାଳରୁ ଚାଲିଯଛି ଏଇ ଅର୍ ବାନେଇଦ ଜିଲ୍ଲାର ସବୁ କହିବାକୁ ଗଲେ ସବୁ ଲୋକମାନେ ଆସିଥାଏ

ସାଂସ୍କୃତିକ ପରମ୍ପରାକୁ କିଏ ବି ଅବହେଳା କରି ପାରି ନାଇ ଥାଏ କାହିଁକି ନା ଏ ସାଂସ୍କୃତିକ କଳା ମାଧ୍ୟମରେ ସମସ୍ତଙ୍କୁ ଆମର ଇତିହାସକୁ ଆଉ ଥରେ ସମସ୍ତଙ୍କ ଆଗରେ ପ୍ରକାଶ କରାଇଥାଏ ଅଧିକାଂଶ ଲୋକ ଦଶହରା ଟାଇମ୍ରେ ଏହି ମନ୍ଦିରରେ ଯାଇଥାଏ ମନ୍ଦିରର ମନ୍ଦିର ଆମର ମାଲକାନଗିରି ସହରରେ ଅବସ୍ଥିତ ସମସ୍ତ ଜାଗାରୁ ଲୋକମାନେ ଆସିବାରେ ସହାୟତା ହୋଇଥାଏ

ସମସ୍ତ ପ୍ରକାର ସୁବିଧା ସୁଯୋଗ ଅନେକ ପୋଲିସ୍ମାନଙ୍କ ଦ୍ୱାରା ସସଜ୍ଜିତ ହୋଇଥାଏ ସମସ୍ତଙ୍କୁ ସୁରକ୍ଷା ଦେଇ ଏଇ ପର୍ବକୁ ପାଳନ କରେଇଥାଏ ପାଳନ କରିବା ସହିତ ଅନେକ ଏରକମର ଅନେକ ପ୍ରକାର ଦୋକାନ ଆସି ଥାଏ ବାହାର ରାଜ୍ୟରୁ ବାହାର ଜିଲ୍ଲାରୁ ଲୋକମାନେ ତାଙ୍କର ସାଂସ୍କୃତିକ ପରମ୍ପରା କିପରି ଉଲ୍ଲେଖ କରିପାରିବେ ତାହିଁ ପ୍ରକାଶ କରିବା ପାଇଁ ଏହି ପର୍ବରେ ଏହି ପୂଜାଟ ସେମାନେ ତାଙ୍କର ସାଂସ୍କୃତିକ ସଜ ନେଇ ମାଲକାନଗିରିରେ ଆସିଥାଏ ମାଲକାନଗିରି ଏକ ଅନେକ ଜଙ୍ଗଲ ବି ଜାଗା ଭିତରେ ଏମିତି ଐତିହାସିକ ପରମ୍ପରା ସାଂସ୍କୃତିକ ପର୍ବପର୍ବାଣି ଦ୍ୱାରା ଆୟୋଜିତ ହୋଇଥାଏ ଏହା ଦେଖି ସମସ୍ତେ ନିଜକୁ ଗର୍ବିତ ମନେ କରିଥାଏ ଆଉ ମୁଁ ସେହି ମାଲକାନଗିରିରେ ଅଛି ମୁଁ ମୋର ଗର୍ବ ଅନୁଭବ କରୁଛି ଆଉ ଏହି ପର୍ବରେ ସମସ୍ତଙ୍କର ଭଲ ହୁଏ ସେଥିପାଇଁ ସମସ୍ତେ ଆସି ତାଙ୍କର କାମନାପ୍ରକାଶ କରିଥାଏ କାମନା ସହିତ ସାଙ୍ଗସାଥି ପରିବାରକୁ ନେଇ ଏହି ପର୍ବରେ ତାଙ୍କର ଐତିହାସିକ ସାଂସ୍କୃତିକ ପରମ୍ପରାକୁ ଦେଖେଇଥାଏ